ଆଜ୍ଞା ଆମ ଗ୍ରାମ ହେଲା ବଡ଼ପଦନା ଆମ ଜିଲ୍ଲା ବି କେନ୍ଦୁଝର ଯେହେତୁ ଆମ କେନ୍ଦୁଝର ଜିଲ୍ଲାରୁ ଏ ପ୍ରଶ୍ନଟି ଆସିଛି ସେଥିପାଇଁ ମୁଁ ବହୁତ ଗର୍ବିତ ଏବଂ ଭହୁତ ଖୁସି ଅଛି ଯାହା ହଉ ମୁଁ ଯେଉଁ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛି ମୋ ଜିଲ୍ଲା ପାଇଁ ତ କିଛି କହିବାକୁ ମୋତେ ସୁଯୋଗ ମିଳିଛି ଆଜ୍ଞା ଆମ କେନ୍ଦୁଝର ଜିଲ୍ଲା ରେ ଗୋଟେ ଘାଗେରା ଅଛି ଯେ କି ଯାହାକୁ କହନ୍ତି ବଡ଼ ଘାଗରା କିମ୍ବା ସାନ ଘାଗରା ଯେ କି ସେଇଟା ବହୁତ କିମ୍ୱଦନ୍ତୀ ଆଉ ବହୁତ ଆଡ଼ୁ ଲୋକ ଦୂର ଦୂର ଦେଶରୁ ଆସିକି ବୁଲିଯାନ୍ତି ଆଉ ଆମ କେନ୍ଦୁଝର ଜିଲ୍ଲାରେ ବି ଗୋଟେ ଅଛି ଯାହାକି ଆଖଣ୍ଡଳମଣି ଗୋଟେ କିମ୍ବଦନ୍ତୀ ଏବଂ ସିଏ ବି ଗୋଟେ କିମ୍ବଦନ୍ତୀ ଯାହାକି ଲୋକ କୌଣସି ବିଦେଶରୁ ଆସିକି ବି ସାନ ଘାଗରା ହଉ କି ବଡ଼ ଘାଗରା ହଉ କିମ୍ବା ଆଖଣ୍ଡଳମଣି ହଉ କିମ୍ବା ସେଇ ଗାଁକୁ ବୁଲି ଆସନ୍ତି ଏବଂ ଦେଖନ୍ତି ଚକ୍ରତୀର୍ଥ ହଉ ଚକ୍ରତୀର୍ଥ ତ ସବୁଠୁ ଫେମସ୍ ଯାହାକି ଉପରୁ ଯେତେବେଳେ ଝର୍ଝର୍ ଝର୍ଝର୍ ହେଇ ପାଣି ଝରୁଥିବ ନା ଲୋକଙ୍କୁ ଦେଖିକିନା ସାନ ଘାଗରା ବଡ଼ ଘାଗରା ଏମାନେ ଉପରୁ ଯେଉଁ ଝରଣା ପାଣି ଝର୍ଝର୍ ଝର୍ଝର୍ ହଉଥିବ ସେଇଟାକୁ ଆସିକି ଆମ କେନ୍ଦୁଝର ଜିଲ୍ଲାରେ ଲୋକମାନେ ଦେଖନ୍ତି ଦେଖି ମୋତେ ଖୁସି ଲାଗେ ଯା ହେଉ କିଛି ତ କିମ୍ବଦନ୍ତୀ ଆମ କେନ୍ଦୁଝର ଜିଲ୍ଲାରେ ଅଛି ଆଉ ପଦାରେ ଲୋକ ଆସି ଯେତେବେଳେ ଆମ କେନ୍ଦୁଝର ଜିଲ୍ଲାର ନାଁ କୁହନ୍ତି ଆମ କେନ୍ଦୁଝର ଯାଇଥିଲୁ କେନ୍ଦୁଝର ଏଇ କେନ୍ଦୁଝର ଜିଲ୍ଲାରେ ସାନ ଘାଗେରା ଅଛି ବଡ଼ ଘାଗେରା ଅଛି କେନ୍ଦୁଝର ଜିଲ୍ଲାରେ ଚକ୍ରତୀର୍ଥ ଅଛି ଆମେ ଦେଖିକି ଆସିଲୁ ସେଇଟା ବହୁତ ଖୁସି ଲାଗେ ଆଉ ଏତେ ଖୁସି ଲାଗେ ଯେ ଆମ ଯେତେବେଳେ ନିଜ ଗାଁ ହଉ କିମ୍ବା ଜିଲ୍ଲା ହଉ କିମ୍ବା ବ୍ଲକ୍ ହଉ ଲୋକମାନେ କୁହନ୍ତି ନା ସେଇଟା ବହୁତ ଖୁସି ଲାଗେ ଆଉ ମୋତେ ଏତେ ଖୁସି ଲାଗୁଛି ଯେ କି ଦୂର ଗାଁରୁ ବି ଆମ ଜିଲ୍ଲାର ନାଁ କହୁଛନ୍ତି ଆମ ଡିଷ୍ଟ୍ରିକ୍ଟ ନାଁ କହୁଛନ୍ତି ଆମ ଯେକି ଆମ କେନ୍ଦୁଝର ଜିଲ୍ଲା ନାଁରେ ଏତେ ପ୍ରମୁଖ ହେଇଗଲାଣି ଯେ ସମସ୍ତେ କେତେ ଦୂରରୁ ଦୂରରୁ ଲୋକ ଆସି କି ଦେଖୁଛନ୍ତି ଆଉ ସେଇଟା ହିଁ ବହୁତ ଖୁସି ଲାଗୁଛି